ଜୀବିକା ପାଇଁ ଆମେ ବହୁତ ପରିଶ୍ରମ କରୁ କ୍ଷେତ ଲଗାଉ ଧାନ ଲଗାଉ ମାଣ୍ଡିଆ ଚାଷ କରୁ ଫଳମୂଳ ସବୁ ଲଗାଇଥାଉ ପନିପରିବା ଫୁଲ ବି ଲଗାଇଥାଉ ଆଉ ବାଡ଼ିରେ ପନିପରିବା ବାଇଗଣ କଖାରୁ ଜହ୍ନି ବିଭିନ୍ନ ପ୍ରକାରର ପନିପରିବା ଆମେ ଚାଷ କରୁ ଏହି କ୍ୟାରିଅର ଆମେ ପାଠ ପଢ଼ି ସୁଦ୍ଧା ଆମେ ଚାକିରି ବାକିରି କିଛି ମିଳିଲାନାହିଁ ବେକାର ହୋଇକି ଆମେ ଘରେ ବସି ରହିଲୁ ବାଧ୍ୟ ହୋଇକି ଏହି କାମ ଆମେ ବାଛି ନେଲୁ ଏହା କରିବା ପାଇଁ ଏହାଦ୍ଵାରା ଆମେ ବାହାରୁ ଯେଉଁଟା ଆମେ କିଣିକି ଖାଇ ପାରୁଥିଲୁ ସବୁ ତଟକା ପନିପରିବା ଆମେ ଚାଷରୁ ସବୁ ପାଇପାରୁଛୁ ଖାଇ ବି ପାରୁଛୁ ପରିବାରର ଭରଣପୋଷଣ ଏହାଦ୍ଵାରା ଆମେ କରିପାରୁଛୁ ଆଉ ପରିବାରର ସମସ୍ତଙ୍କୁ ଏଥିରେ ଆମେ ପୋଷିପାରୁଛୁ ଆଉ ବାହାରକୁ ନେଇକି ତଟକା ପନିପରିବା ସବୁଜ ପନିପରିବା ପୁଷ୍ଟିକର ଖାଦ୍ୟ ବହୁତ ପ୍ରକାର ଆମେ ବାହାରେ ବିକିକି ଦୁଇ ପଇସା ରୋଜଗାର ବି କରିପାରୁଛୁ ସେଥିରେ ଶିକ୍ଷା ପାଠପଢ଼ା ପିଲାଛୁଆମାନଙ୍କର ବହୁତ ପ୍ରକାର ଉନ୍ନତି ଘଟୁଛି ଆଉ ଖରା ଦିନ ମାଣ୍ଡିଆ ଚାଷ ହେଉ କିମ୍ବା ଆମ ଓଡ଼ିଶାରେ ସମସ୍ତେ ଭାତ ଖାଆନ୍ତି ଚାଉଳ ଏସବୁ ଆମର ବାହାରେ ବହୁତ ସେଲ୍ ହୋଇଥାଏ ଏହାଦ୍ଵାରା ଆମେ କିଛି ପଇସା ପାଇପାରୁଛୁ